ମୋର ଜଣେ ପ୍ରିୟ ଲେଖକ ଅଛନ୍ତି ତାଙ୍କ ନାମ ହେଉଛି ପ୍ରତିଭା ରାୟ ସେ ପରିବେଶ ଉପରେ ବହି ଲେଖନ୍ତି ଏବଂ ପରିବେଶକୁ ଯଦି ଆମେ ସୁରକ୍ଷା ଦେବା ନାହିଁ ତା'ହେଲେ ଭବିଷ୍ୟତରେ ଆମକୁ ବହୁତ କଷ୍ଟ ସହିବାକୁ ପଡ଼ିବ କାରଣ ପରିବେଶ ଯଦି ଗଛ ନଥିବ ଫଳ ନଥିବ ଫୁଲ ନଥିବ ତା'ହେଲେ ଆମେ ବଞ୍ଚି ପାରିବା ନାହିଁ ନିଶ୍ଵାସ ପ୍ରଶ୍ଵାସ ନେଇ ପାରିବା ନାହିଁ ଏବଂ ପରିବେଶ ସୁରକ୍ଷିତ ରହିଲେ ହିଁ ମଣିଷ ବଞ୍ଚିକି ରହିବେ